ମୁଁ ଦୁଇ ଚାରିଦିନି ତଳେ ଦେଢ଼ ଟନ୍ର ଗୋଟିଏ ଇନଭର୍ଟର ଏସି କିଣିଥିଲି ଏହି ଏସିଟି ବହୁତ ଭଲ ଭଲ ଥଣ୍ଡା ପବନ ଦେଉଛି ଲୋ ଭୋଲ୍ଟେଜରେ ବି ଚାଲୁଛି ରାତିରେ ଆମେ ଭଲ ଶାନ୍ତିରେ ଶୋଇ ପାରୁଛୁ ସାଇପଡ଼ିଶା ଯିଏ ଦେଖୁଛି ଭଲ କହୁଛନ୍ତି ଏସିଟି ଭଲ ଅଛି ବୋଲି